ହଁ ହଁ ଚାଲୁନ ଯିବା ତମେ କେବେ ଫାଙ୍କା ଅଛ କାଲି କାଇଁ ଆଜି ଆସୁନ ଆଜି ସନ୍ଧ୍ୟାବେଳେ ହଁ ଏବେ ତ ବାହାରେ ଥିଲା ଆମର କେଜିଏଫ୍ ଫିଲ୍ମ ଦେଖିଚ ନା ନାଇଁ ତମେ କେଜିଏଫ୍ ଫିଲ୍ମ ଦେଖିନ ଆଉ ନାହିତ କହୁନ ତମ ମନ ପସନ୍ଦର ଫିଲ୍ମ ତମ ପସନ୍ଦର ହିରୋ କିଏ ଥିବେ ତାଙ୍କୁ କହୁନ ତମେ ଯିବା ସେଇ କେଜିଏଫ୍ ମୁଭିଟା ଯିବା ଆଉ ଥ୍ରୀ ତ ବାହାରିନି କେଜିଏଫ୍ ଟୁ ତ ଏବେ ରିଲ୍ ବାହାରି ସାରିଲାଣି ତ ସେଇ ଯାଉ ଏ ଯାଇ ତମେ ଦେଖିନ ବାହାରି ସାରିଲାଣି କି ଏତେ ପପୁଲାରିଟି ହେଇଛି ତମେ ହଁ ଏତେ ପପୁଲାରିଟି ହେଇଛି ତମେ ଦେଖିନ ଖାଲି ଚାଲ ବସ ଦେଖିବ ଖାଲି କେମିତି ହେଇଛି ହଁ ରକି ଭାଇ ଆମର ପୁରା ବଢ଼ିଆ ସେ ପୁରା କରିଛନ୍ତି ରୋଲ୍ ପ୍ଲେ କରିଛନ୍ତି ହଁ ହଁ ପୁରା ଅଛି ସବୁ ସିନ୍ ଅଛି ଆକ୍ସନ୍ ସିନ୍ ଅଛି ଆଉ ହଁ ଇମୋସନାଲ୍ ସିନ୍ ଅଛି ସବୁ ସିନ୍ ଅଛି ମୁଁ କୋଉ ସିନ୍ଟା ଭଲ ଲାଗେ ଆକ୍ସନ୍ ସିନ୍ ଦେଖିବାକୁ ଭଲ ଲାଗେ ନା ଯୋଉ ଇମୋସନାଲ୍ ସିନ୍ ଭଲ ଲାଗେ ଆକ୍ସନ୍ ଆକ୍ସନ୍ ତ ସେ ବହୁତ ସାରା ଅଛି ସେଥିରେ ଆକ୍ସନ୍ ଭରପୁର ହେଇଅଛି ଖାଲି ଖାଲି ଦେଖିବ ଖାଲି ତାଳି ଆଉ ଇଏରେ ଚିଲେଇବାରେ କମିବେ ପୁରା ଫିଲ୍ମ ପୁରା ସୁପରହିଟ୍ ହେଇଛି ଖାଲି ଦେଖିବ ମୋର ଖାଲି ପପ୍କର୍ନ ଧରିକି ବସିବୁ ଖାଲି ଫିଲ୍ମରେ ସେ ମୁଭିଟା ହିଁ ଏତେ ସୁନ୍ଦର ହେଇଛି ହଁ ହଁ ସେ ଭାବୁଥିଲି ତମକୁ କହିଥାନ୍ତି ଯିବା ବୋଲି ତମେ ତ କଲ୍ ଫଲ୍ କରିନ ଆଜି କେମିତି କଲ୍ କରିଛ ଖାଲି ଦେଖିବ ଖାଲି ତାଳିରେ ଖାଲି ଉଛୁଳିବ ଫିଲ୍ମ ହଲ୍ ଆଚ୍ଛା ଆଚ୍ଛା ତମେ ଆଉ କାହାକୁ ସାଙ୍ଗେରେ ଆଣିକି ଆସିବ ନା କଣ ଆଚ୍ଛା ଆଚ୍ଛା ହଁ କେତେବେଳକୁ ବାହାରିବୁ କୁହ ସେଠୁ ହଁ ଫିଲ୍ମ ଅଛି ସାଢ଼େ ସାତଟାରେ ପହଞ୍ଚିପାରିବା ତ ପହଞ୍ଚିପାରିବା ଆଚ୍ଛା ହଉ ଫିଲ୍ମ ତ ଭଲ ହେଇଛି ଯେତେବେଳେ ଯିବ ଖାଲି ଦେଖିବ ଆଚ୍ଛା ହଉ ହଉ ହଉ